ହ୍ୟାଲୋ ସାର୍ ଆପଣ ଜଗାକାଳିଆ ଟ୍ରାନ୍ସପାର୍ଟ ଏଜେନ୍ସିରୁ କହୁଛନ୍ତି କି ମୁଁ ଭାଗ୍ୟଶ୍ରୀ ମାହାନା କହୁଥିଲି ଆପଣଙ୍କଠାରୁ କିଛିଦିନ ତଳେ ଗାଡ଼ିଟା ଏଜେନ୍ସିରୁ ନେଇଥିଲି ସେ ଗାଡ଼ିଟି ଏତେ ଖରାପ ଯେ କହିହେବ ନାହିଁ ଯାହାକି ସିଟ୍ ଗୁଡ଼ାକ ତା'ର ଚିରା ଥିଲା ସେ ହର୍ଣ୍ଣ ବି ବାଜୁନାହିଁ ସେ ଏ ସି ବି ମଧ୍ୟ କାମ କରୁନି ଖରାକୁ ଗରମରେ ଆମେ ବହୁତ ହଇରାଣ ବି ହେଲୁ ସେ ଗାଡ଼ିର ଟାୟାର ଘୋରି ଯାଇଥିଲା ଯାହାଫଳରେ କି ଗାଡ଼ିଟି ପମ୍ପଚର ହୋଇଯାଇଥିଲା ଆମେ ବାଟରେ ଅଧଘଣ୍ଟାରୁ ଅଧିକ ଠିଆ ହେଲୁ ଆପଣଙ୍କ ଡ୍ରାଇଭର ମଧ୍ୟ ଗାଡ଼ିଟି ଠିକ ଭାବରେ ଚଲାଉନାହିଁ ଆମେ ଆଗକୁ ଆପଣଙ୍କଠାରୁ ଗାଡ଼ି ଆଉ ନେବୁନାହିଁ